ଆମ ଓଡ଼ିଶାରେ ବହୁତ ନାଚ ହେସି ଯାହାକି ଓଡ଼ିଶୀ ନାଚ ସମଲପୁରୀ ନାଚ ରସର୍ ଖେଲି ନାଚ ମଇଲା ଜୋଡ଼ ନାଚ ଆମ ଓଡ଼ିଶାର କଲାକାରମାନଙ୍କୁ ବହୁତ କଲାକାର ଭତ୍ତା ଦିଆଯାଏ ଯାଇଥାଏ କଲାକାରମାନଙ୍କୁ ବହୁତ ସୁବିଧା ସୁଯୋଗ ଦିଆଯାଏ ସିଏ ଆମ ଓଡ଼ିଶାରେ ଓଡ଼ିଶୀ ନାଚ ବିଶ୍ୱ ପ୍ରସିଦ୍ଧ ନାଚ ଥାଏ ସେମାନେ କଲାକାର ଭତ୍ତାରୁ ହି ସେମାନେ ସୁବିଧା ହିଁ ପାଉଛନ୍ ସେମାନେ ବହୁତ ସେମାନଙ୍କର୍ ଦ୍ୱାରା କି ଚିତ୍ର ହୋଇପାର୍ସି ନାଚ ହଇପାର୍ସି ବାକି କେନ୍ ମୂର୍ତ୍ତି ବନେଇ ପାର୍ସନ୍ ସେଟା ହିଁ ତାକର୍ ହାତରେ କଲାକାର ହେ ସେଥିରୁ ହିଁ ସେମାନେ ହିଁ କଲାକାର ଭତ୍ତା ପାଇସନ୍ ଯାହାକି ଆମ ଆମ ଗାଁରେ ନାଚ ହେସି ପାଲା ହେସି ଡ଼ୋଳ୍ ହେସି ତାପରେ ହେଉଛି ନାଟ୍ ନାଟ୍ ବି କରିପାର୍ସନ୍ ସେମାନେ ସେମାନଙ୍କୁ ହିଁ କଲାକାର୍ କୁହାଯାଏ ସେମାନେ ଯାହାକି ତାକର୍ ହାତ ସବୁ କିିଛି କାମ୍ କରସନ୍ ସେମାନେ ଯେତେବେଲେ ନେଇପାର୍ଲେ ସେମାନଙ୍କୁ ବେଶୀ ଟାଇମ୍ ମାନେ ବେଶୀ ବୟସ ହେଇଯାଇଥିସିନ ସେତେବେଲେ ସେମାନେ ଦ୍ୱାରା ତ କିଛି କାମ୍ ଆଉ ହେଇନିପାରେ ସେଥିରଲେ ସେମାନଙ୍କୁ କଲାକାର ଭତ୍ତା ଦିଆଯାଏସି